ରୋଷେଇ କରିବାକୁ ବହୁତ ଭଲପାଏ ମୁଁ ରୋଷେଇ କରୁଥିବା ସମୟରେ ମୋର ପରିବାରର ଲୋକ ମୋ' ସହିତ ଯାଇକି ବସି ସେ'ଠି ମୁଁ ରୋଷେଇ କରୁଥିବା ସମୟରେ ସେମାନେ ବସି ମୋ' ସହିତ ଦୁଃଖସୁଖ ହୋଇଥା'ନ୍ତି ବି କିଛି ମୋ ସହିତ ବି ମୋତେ କିଛି ବି କାମରେ ବି ସାହାଯ୍ୟ କରିଥା'ନ୍ତି ସେମାନେ ବସି ମୋ' ସହିତ ସମୟ ବିତାଇବାରେ ମୋତେ ବହୁତ ଭଲ ଲାଗେ ଯେହେତୁ ମୋ'ର ସେମାନେ ପରିବାରର ଲୋକ ତେଣୁକରି ମୋ' ସହିତ ବସିଲେ ମୋତେ ବହୁତ ଭଲ ଲାଗେ ସେମାନଙ୍କ ସହିତ କାମ କରିବାକୁ ଆଉ ସେମାନେ କେଉଁ ଜିନିଷ ରୋଷେଇ ହେବ ସେ ପରାମର୍ଶ ମୋ'ର ଯେହେତୁ କି ଯାଆ ହେଉ କି ଶାଶୁ ହୁଅନ୍ତୁ କି ଅନ୍ୟ କିଏ ହୁଅନ୍ତୁ ମୋତେ ଯେଉଁ ପରାମର୍ଶ ଦିଅନ୍ତି ମୁଁ ସେହି ଅନୁସାରେ ରୋଷେଇ କରିଥାଏ ଆଉ ରୋଷେଇ କରିସାରିବା ପରେ ମୁଁ ସେମାନଙ୍କୁ ସେ ଖାଦ୍ୟ ଖାଇବାକୁ ଦିଏ ଭଲ ହୋଇଛି କି ନାହିଁ ସେମାନଙ୍କୁ ମୁଁ ଦିଏ ସେମାନେ ଯଦି କହିଥାନ୍ତି କି ଏ ରୋଷେଇ ଭଲ ହୋଇଛି ଆଜି କି ମତେ ବହୁତ ଖୁସି ଲାଗିଥାଏ ତେଣୁକରି ମୁଁ ସେମାନଙ୍କ ସହିତ ବହୁତ ସମୟ ରୋଷେଇ ଘରେ ବିତେଇଥାଏ